ଆମ ଘରେ ଖରାଦିନେ ଦହି ପାଣି ଲେମ୍ବୁ ପାଣି

କ୍ଷୀର ଚା ହରଲିକ୍ସ ଇତ୍ୟାଦି ପିଇଥାଉ ପିଇବା ଦ୍ୱାରା ଆମ ଶରୀର ସତେଜ ରହିଥାଏ ଯାହାକି ଆଜି ସ୍ୱାଦିଷ୍ଟ ସହ ଆମ ଶରୀରକୁ ଉଷ୍ମ ରଖିଥାଏ